ପଚିଶ ଫେବୃୟାରୀ ଦୁଇ ହଜାର ଚଉଦ ଅଠର ନଭେମ୍ବର୍ ଦୁଇ ହଜାର କୋଡ଼ିଏ ପନ୍ଦର ମାର୍ଚ୍ଚ ଦୁଇ ହଜାର ବାର ଷୋହଳ ଏପ୍ରିଲ୍ ଦୁଇ ହଜାର ତିନି ତେଇଶ ଡିସେମ୍ବର୍ ଦୁଇ ହଜାର ଛଅ